ଆମ ବଗିଚାରେ ଆମେ ବିଭିନ୍ନ ପ୍ରକାର ଫୁଲ ଗଛ କିମ୍ବା ଫଳ ଗଛ ଏଗୁଡ଼ାକ ସବୁ ଲଗଉ ଲଗେଇବାକୁ ଲଗେଇବା ଦ୍ୱାରା ଆମକୁ ବହୁତ ଖୁସି ମିଳେ ଆଉ ଦେଖିବା ପାଇଁ ବହୁତ ସୁନ୍ଦରତା ଆଣିଦିଏ ଯେଉଁଥିପାଇଁକି ଆମେ ଫୁଲ ଗଛ ବିଭିନ୍ନ ପ୍ରକାର ଫୁଲ ଗଛ ଲଗେଇ ଥାଉ କେତେ ଗୁଡ଼ାଏ ଫୁଲ ଗଛ ତ ଆମକୁ ସୁନ୍ଦର ପାଇଁ ଲଗାହୁଏ ଆଉ କେତେ ଫୁଲ ଗଛ ଗୁଡ଼ିକ ଆମକୁ ପୂଜା କରିବା ପାଇଁ ସାହାଯ୍ୟ କରେ ଆମେ ଏବେ ଫୁଲ ଗଛଟିଏ ଲଗେଇ ଥିଲେ ଘରେ ବି ଆମେ ପୂଜା କରିପାରୁ କିମ୍ବା ଆମେ ମନ୍ଦିରକୁ ବି ଦେଇପାରୁ କିମ୍ବା ମନ୍ଦିରକୁ ଆମେ ନ ଗଲେ କ'ଣ ହେଲା ଫୁଲଟିଏ ବି ଆମେ ପଠେଇପାରୁ ଯେଉଁଟାକି ଆମକୁ ବହୁତ ଖୁସି ଆନନ୍ଦ ମିଳେ ଆଉ ଫଳ ଗଛ ହେଲା ଫଳ ଯେଉଁଟାକି ଆମେ ଯଦି ନିଜ ବଗିଚା କରିଛୁ ତ ବାହାରୁ ଆମକୁ କିଣିବାକୁ ବି ପଡ଼େନି ଆମେ ନିଜ ବଗିଚାରୁ ଫ୍ରେସ ଜିନିଷ କିଣି ଯେଉଁ ଫଳ ଫଳ କିମ୍ବା ଫୁଲ ଫୁଲ ବି ଆମେ ଯେଉଁ କଖାରୁ ଫୁଲ ବି ଆମେ ରୋଷେଇ କରିକି ଖାଇ ଥାଉ ଯେକୌଣସି ଫଳ ଫୁଲ ହେଉ ଆମେ ନିଜ ବଗିଚାରୁ ଆଣିବା ଆଉ ରୋଷେଇ କରିକି ଖାଇବା ତାହା ଠାରୁ ବି ଆହୁରି ବହୁତ ଖୁସି ମିଳେ ଯେ ଯେଉଁ ଜିନିଷ କି ବାହାରେ ଆମକୁ କେମିକାଲ କିଛି କି କୀଟନାଶକ ଦ୍ୱାରା ବିକ୍ରି ହୋଇଥାଏ ଆଉ ଆମେ ଯେଉଁଟା ବଗିଚାରେ ବ୍ୟବହାର କରୁ ବା ବଗିଚାରେ ଲଗେଇ ଥାଉ ସେଇଟା ଆମକୁ ବିନା କୀଟନାଶକ ବିନା କୌଣସି ବି'ଷାକ୍ତ ନଥାଏ ଆଉ ବଗିଚା ଏମିତିରେ ବିଲ କରିବା ଦ୍ୱାରା ବହୁତ ଆନନ୍ଦ ଓ ବହୁତ ଖୁସି ମିଳେ ଦେଖିବା ପାଇଁ ବହୁତ ଭଲ ଲାଗେ ଆଉ